ପ୍ରଥମ ରୋଷେଇ ମୁଁ ମୋ ମାଁ ଙ୍କ ଠୁ ଶିଖିଥିଲି ମୋ ମାଁ ଙ୍କର ନିର୍ଦ୍ଧେଶରେ ଆମ ମୁଁ ପ୍ରଥମେ ଡାଲି କରିଥିଲି ଡାଲି ଟି ଅତି ସହଜ ଭାବରେ ମାଁ ମୋତେ ବୁଝାଇ ଦେଇଥିଲେ ପ୍ରଥମେ ଗୋଟେ ପାତ୍ର ନବା ପାଣି ଦବା ଡାଲିକୁ ଧୋଇ ତା ପାଣିରେ ପକାଇବା ଗ୍ୟାସ ଚୁଲା ଅନ କରି ତାକୁ ଆମେ ଛାଡ଼ିଦବା ଦଶ ମିନିଟ୍ ପରେ ଆମେ ତାକୁ କାଢ଼ି ଦେଖିବା ଡାଲିଟି ସମ୍ପୂର୍ଣ ସିଝିଛି କି ନାହିଁ ଯଦି ସିଝିଥିବ ଆମେ ପରବର୍ତ୍ତୀ ତାର କାମ ହେଉଛି ଗୋଟେ ପାତ୍ର ନେଇକି ସେଥିରେ ତେଲ ଦବା ଜିରା ଦବା ସୋରିଷ ଦବା ଅ ଲଙ୍କା ଦବା କିଛି ସମୟ ପରେ ତାକୁ ଭାଜିଦବା ଭାଜିଦବା ପରେ ଆମେ ତା ଉପରେ ଡାଲିଟି କି ପକାଇ ଦବା ଡାଲି ଟା ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହେଇଯିବ ଦ୍ବିତୀୟତଃ ତରକାରୀ କରିବା ପାଇଁ ଆମକୁ କେମିତି କରିବା ତରକାରୀ ଆମେ ଯେତେବେଳେ କରିବା ଆଳୁ ବାଇଗଣ ଟମାଟୋ ଜାଇ ଧୋଇ ଆମେ ଗୋଟେ ପାତ୍ରରେ ନବା କିଛି ପାଣି ଦେଇ ତାକୁ ଆମେ ଗ୍ୟାସ ଚୁଲାରେ ବସାଇ ଦବା ଦଶ ରୁ ପନ୍ଦର ମିନିଟ୍ ପରେ ଆମେ ତାକୁ ଦେଖିବା ସବୁ ପନିପରିବା ସିଝିଛି ଆଉ ଡାଲି ସିଝିଛି କି ନାହିଁ ଯଦି ସିଝି ଯାଇଛି ଆମେ ତାକୁ ଘୋଟି ଫୁଣି ଜିରା ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ହଳଦି ଗୁଣ୍ଡ ଟିକେ ଦେଇ ଜାରିଦବା ଜାରିଲା ପରେ ଆମେ ଫୁଣି ଡାଲମା ଟାକୁ ତାକୁ ଦେଇ ଆମେ ଛୁଙ୍କ ମାରିଦବା ଇଏ ଡାଲମା ଆମର ପ୍ରସ୍ତୁତ ହେଇଗଲା ଆମେ ଯଦି ମାଂସ ତରକାରୀ କରିବା ମାଂସ ତରକାରୀ ରେ ଆମେ କ'ଣ କରିବା ପ୍ରଥମେ ପିଆଜ ତେଲ ଗରମ ମସଲା ଇତ୍ୟାଦି ଗୋଟେ ପାତ୍ରରେ ନବା ପାତ୍ରରେ ତେଲ ଗୋଟେ ପାତ୍ରରେ ଆମେ ତେଲ ଦେଇଦେବା ତେଲ ଦେଲା ପରେ ଆମେ ଜିରା ଲଙ୍କା ଆଦି ଦବା ଏସବୁ ଦେଲାପରେ ଆମେ ପିଆଜ ଦବା ତାକୁ କିଛି ସମୟ ଘାଣ୍ଟିଲା ପରେ ସେ ନାଲି ରଙ୍ଗର ଦେଖାଯିବ ତାପରେ ଆମେ ଅଦା ରସୁଣ କୁ ଛେଚି ଆମେ ସେଥିରେ ଦବା ସେ ତାପରେ ଆମକୁ ଗୋଟେ କାମ କରିବା ତାକୁ ଟିକେ ପାଣି ଦେଇ କିଛି ସମୟ ଘୋଡ଼ାଇ ଦବା ଘୋଡ଼ାଇ ଦବା ପରେ ସେ ଗୋଟେ ଗୋଟେ ବାସ୍ନା ଆସିବ ତାପରେ ଆମେ ତାକୁ ଚିକେନ ଟି ଦେଇ ମସଲା ଦେଇ ତାକୁ ଗୋଳାଇ ଦବା ଗୋଳାଇକି କିଛି ସମୟ ଛାଡ଼ିଦବା ସେ ସିଝିଲା ପରେ ଆମେ ଦେଖିବା ଆଉ ସେ ହେଇଛି କି ନାହିଁ ଯଦି ହେଇଛି ଆମେ ତାକୁ ବନ୍ଦ କରି ଅରାମସେ କରିପାରିବା